ହେଲୋ

କଂଗ୍ରେସ ତ ହାରିଗଲା କଂଗ୍ରେସରେ ଆଉ ବିଜେଡ଼ି ତ ଚବିଶ ବର୍ଷ ହେଲା ଜିତି ଆସୁଥିଲା କିନ୍ତୁ ଏଥର ପାଣ୍ଡିଆନ ଆସିବା ଯୋଗୁ ଲୋକ ଆମର ଯୋଉଟା କି ଭଲ ପାଇବା ବିଜେଡ଼ିରୁ କମି ଗଲା ସେଥିପାଇଁ ଲୋକ ମୋଦିକୁ ଭଲ ପାଇକି ମୋଦିକୁ ହିଁ ଭୋଟ ଦେଲେ ଆମେ ତ ସେ ଆମେ ତ ସେମିତି କିଛି ଜାଣିନୁ ମୋଦିର ଯେମିତିକି ଅଛି ଏତେ କିଛି ବି କିନ୍ତୁ ନବୀନ ପଟ୍ଟନାୟକ ଯେତେ ଓଡ଼ିଶା ପାଇଁ ଆମର କରିଛନ୍ତି ଆମ ଗରିବମାନଙ୍କ ଦୁଃଖ ବୁଝିଛନ୍ତି ଚାଷୀମାନଙ୍କ ଦୁଃଖ ବୁଝିଛନ୍ତି ତ ସେଟା ଆମର ନରେନ୍ଦ୍ର ମୋଦି ଆଜି ଯାଏ ବୁଝି ପାରି ନାହାନ୍ତି ଗରିବମାନଙ୍କୁ ବହୁତ ସାହାଯ୍ୟ ଏବଂ ସହଯୋଗ କରିଛନ୍ତି ନବୀନ ପଟ୍ଟନାୟକ ତ ସେ ଏବେ ହାରିଗଲେ ଆମର ଯେମିତି କି ଖେତୀ ବାଡ଼ି ପାଳନ ପୋଷଣ ରାସନ ଏବେ ସବୁ କେମିତି ହେବ ସେଗୁଡ଼ା ଚାଲୁ ଚାଲିବନି କହୁଛନ୍ତି ଏପଟେ କହୁଛନ୍ତି ଆହାର କେନ୍ଦ୍ର ବନ୍ଦ ହୋଇଗଲାଣି ଏପଟେ କହୁଛନ୍ତି ମୋ ବସ ଲକ୍ଷ୍ମୀ ବସ ବି ବନ୍ଦ ହୋଇଯିବ ବିଜୁ ହେଲ୍ଥ କାର୍ଡ୍ ବନ୍ଦ ହୋଇଯିବ ଏବେ ଆମେ କ'ଣ କରିବା କହିଲ କିନ୍ତୁ ମୁଁ ବି ତ ଚାଁହୁଛି ସେ ହେଉଛନ୍ତି ଆମ ଗରିବମାନଙ୍କ ସାଥି ଏବେ ମୋଦି କ'ଣ କରିବେ କ'ଣ ନାହିଁ ଗରିବମାନଙ୍କର କେମିତି ଗୁଜୁରାଣ ମେଣ୍ଟେଇ ହେବ ସେଇଟା ତ ମୋଦି ସରକାର ବୁଝୁ ନାହାନ୍ତି ଯେମିତିକି ଆମର ନବୀନ ଏମିତିରେ ଆମେ ତ ଗରିବମାନେ ଜାଣିଛୁ ଆମର ଧନ ଦୌଲତ କିଛି ନାହିଁ ରେଟ୍ ଯଦି ବଢ଼େଇ ଦେବେ ଆମେ କେମିତି ଚାଷ ବାସରେ କରିବା ପିଲାମାନଙ୍କୁ ପୋଷିବା ନିଜର ଖାଇବା ପିଇବା ଦେଖିବା ଆମର ଯୋଉ ଆମର ଯୋଉ ଚାଷ ଜମିରୁ ଦୁଇ ପଇସା ଆସୁଥିଲା ସେଇଟା ବି ବନ୍ଦ ହୋଇଯିବ କ'ଣ କରିବା କୁହ ସିଏ ହିଁ ନବୀନ ବାବୁ ହିଁ ଏକା ଆମ ଦୁଃଖ ବୁଝି ପାରିବେ ନା କ'ଣ ଆମ ଓଡ଼ିଶା ବାସିଙ୍କ ଦୁଃଖ କେବଳ ନବୀନ ପଟ୍ଟନାୟକ ହିଁ ବୁଝି ପାରନ୍ତି ଏଇ ଇଲେକ୍ସନରେ ପାଣ୍ଡିଆନ ଯୋଗୁ ହିଁ ସବୁ ଆମର ପବ୍ଲିକ ତାଙ୍କୁ ଘୃଣା କଲେ ନହେଲେ ଆମର ନବୀନ ବାବୁଙ୍କୁ ଆଜି ଯାଏ କେହି ବି ଘୃଣା କରି ନଥିଲେ କାହିଁକିନା ସେ ସେମିତି ଗରିବମାନଙ୍କ ପେଟ ବୁଝୁଥିଲେ ସେ ସେମିତି ଜଣେ ସରକାର ଅଟନ୍ତି